ଆମ ଭାରତରେ ଅନେକ ବ୍ୟବସାୟୀ ଓ ଶିଳ୍ପପତି ଆଦି ମାନେ ରହିଛନ୍ତି ସେଥି ମଧ୍ୟରୁ ରତନ ଟାଟା ଓ ମୁକେଶ ଅମ୍ବାନୀ ଅନ୍ୟତମ ଏମାନେ ପ୍ରଯୁକ୍ତି ବିଦ୍ୟା ଶିକ୍ଷା ମନୋରଞ୍ଜନ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆମ ଭାରତକୁ ଅନେକ ପଣପରିବର୍ତ୍ତନ ଆଣି ଦେଇଛନ୍ତି ଯେମିତିକି ରତନ ଟାଟା ଆମର ଯେତକ ଉଡ଼ାଜାହାଜ ରହିଛି ସେହି ସବୁ ସେହିସବୁ ଉଡ଼ାଜାହାଜକୁ ନିଜ ଅଧୀନରେ ଆଣି ଏବେ ଚଳାଉ ଅଛନ୍ତି ଏବଂ ମୁକେଶ ଅମ୍ବାନୀ ହେଉଛନ୍ତି ନିଜର ଟେଲିକମ୍ ନେଟୱାର୍କ ଟେଲିକମ୍ ନେଟୱାର୍କ ଦ୍ୱାରା ସାରା ଭାରତରେ ସବୁ ଗାଁଓ ସହରକୁ ନେଟୱାର୍କ ପଠାଇ ସେଠାରେ ଇଣ୍ଟର୍ନେଟ ଓ ଯୋଗାଯୋଗର ସୁସୁବିଧା ଯୋଗାଇ ଦେଇଛନ୍ତି ଏହି ସବୁ ପରିବର୍ତ୍ତନ ଆମ ଭାରତରେ ଏବେ ହୋଇହୋଇଅଛି